ମୁଇଁ ମୋର ପରିବାର ସାଙ୍ଗରେ ହରିଶଙ୍କର ବୁଲିବାକେ ଯାଇଥିଲି ହରିଶଙ୍କର ମୋତେ ବହୁତ ଭଲ ଲାଗିଲା ହରିଶଙ୍କରରେ ଯେନ୍ ପାହାଡ଼ ଅଛେ ପାହାଡ଼ ବହୁତ ସୁନ୍ଦର ମୋତେ ଦେଖିବା ଲାଗି ବି ବହୁତ ଭଲ ଲାଗିଲା ପାହାଡ଼କେ ଚଢ଼ିଥିନୁ ମୁଇଁ ଯେନ୍ ପାହାଡ଼ ଚଢ଼ିଥିଲି ଚଢ଼ଲା ଟାଇମ୍ରେ ମୋର ଗୋଡ଼ ଟିକେ ଖସି ଯାଇଥିଲା ଗୋଡ଼ ଖସିଗଲା ଯେନ୍ତା ପଡ଼ୁ ପଡ଼ି ଯାଉଥିଲି ଗୋଟିଏ ଗଛଟାକେ ଧରିକରି ରହିଗଲି ସେ ଗଛକେ ଧରିକି ଫେର ଉପରକୁ ଚଢ଼ିଲି ଆର୍ ମୋର ଲେଫ୍ଟ ହାତରେ ଗୋଟିଏ ଗଛ ଧରିକି ରାଇଟ୍ ହାତରେ ମୋବାଇଲ ନେଇକରି ଫଟୋ ଉଠାଲି ଆଉ ଫଟୋ ଉଠାଇକି ମୁଁ ହଜବେଣ୍ଡ ପାଖକୁ ପଠାଲି